କୌଣସି ଜିନିଷ ଦେଖିଲେ ତାହା ବିଷୟରେ ଜାଣିବା ବୁଝିବା ମନ ହୁଏ ବିଭିନ୍ନ ଗପ ପଢ଼ିବା ରଚନା ସମ୍ବାଦ ପତ୍ର ପୁସ୍ତିକା ଇତ୍ୟାଦି ପଢ଼ିବାକୁ ଆଗ୍ରହ ଆସେ ବିଭିନ୍ନ ପତ୍ରପତ୍ରିକା ପଢ଼ିଲେ ବିଭିନ୍ନ ଜ୍ଞାନ ବଢ଼େ ଦେଶ ବିଦେଶର ଖବର ନିଜ ପାଠରେ ମଧ୍ୟ ଅର୍ଜନ ହୁଏ ଯଦି ଆମେ ସବୁବେଳେ ଗୋଟିଏ ବହି ଗୋଟିଏ ବିଷୟ ପଢ଼ିବା ତେବେ ଆମକୁ ବିରକ୍ତ ଲାଗିବ ଜ୍ଞାନ ଗୋଟିଏ ଜାଗାରେ ସୀମିତ ରହିବ ଅନ୍ୟାନ୍ୟ ବିଷୟ ଖବର ଆମେ ଜାଣିପାରିବା ନାହିଁ ମୁଁ ଏବେ ଉତ୍କଳ ଦିବସ ଦିନ ମଧୁବାବୁଙ୍କ ଜୀବନୀ ଓ ଉତ୍କଳ ଦିବସ ଓ ଆମ ଦେଶ ବିଷୟରେ ଥିବା ପୁସ୍ତକ ଆମ ଉତ୍କଳ ପଢ଼ିଅଛି ଏବଂ ଏଥିରେ ଆମ ଓଡ଼ିଶାର କୀର୍ତ୍ତି ଗୌରବ ବିଷୟରେ ବର୍ଣ୍ଣନା କରାଯାଇଛି